ହଁ ହ୍ୟାଲୋ ଆପଣ ଦହିବରା ଦୋକାନରୁ କହୁଛନ୍ତି ନା ତ ଆମର ଅର୍ଡ଼ର୍ ପାର୍ସଲ୍ ଦରକାର ଥିଲା ଦୁଇଶହ ପ୍ଳେଟ୍ ଦହିବରା ପାର୍ସଲ୍ ନେବାର ଥିଲା ଆମର ତ ଆପଣ ମିଳିପାରିବ ଆମକୁ ଯେଉଁଦିନ କହିବୁ ଆମେ ହଉ ପ୍ଳେଟ୍ କେତେ କ'ଣ ରହୁଛି ତିରିଶ୍ ଟଙ୍କା କେତେଟା ବରା ରହୁଛି କେତେଟା ବରା ରହୁଛି ଛଅଟା ବରା ରହୁଛି ତ ଆମେ ଯେଉଁଦିନ କହିବୁ ଯେତେ ଅର୍ଡ଼ର୍ ରହିବ ଆମେ କହିବୁ ତ ଆପଣ ଦେଇପାରିବେ ଆମକୁ ତ ଆଉ କିଛି ରେଟ୍ କମିପାରିବନା କ'ଣ ହେଇପାରିବ ଟିକିଏ ରେଟ୍ ବଜେଟ କମେଇପାରିବେ ହଁ ତ ହଁ ଆମର ଯିବ ଦୁଇଶହ ପ୍ଳେଟ୍ ଯିବ ଆମର ତ ସେଇଟା କେ ତା' ଦେହରେ କି କେତେ କ'ଣ ହବ ଜିନିଷ ପଡ଼ୁଛି ଚାରି ପାଞ୍ଚ ପ୍ରକାର୍ ଆଇଟମ୍ ପଡ଼ୁଛି ହଁ ତାହେଲେ ଠିକ୍ ଅଛି ତ ମୁଁ ଯେବେ ହବ ଆପଣଙ୍କୁ ସେଇ କଥା କହିବି କହିଲେ ଆପଣ ଆଣିବେ ଅର୍ଡ଼ର୍ ଆଉ ଆପଣ ଅର୍ଡ଼ର୍ ଆଣିବେନା ଆମେ ଯାଇକି ନେଇ ଆସିବୁ ତ ସବୁ ଫ୍ରେସ୍ ବନିବ ନା ସବୁ ଠିକ୍ ଠାକ୍ ତ ଆମେ ଆପଣଙ୍କ ଘରୁ ଆଣିବୁନା ନା ଦୋକାନରୁ ଆଣିବୁନା ତାଠୁ ବେଷ୍ଟ୍ ଆମ ଘରେ ବନେଇଦେବେ ଆପଣ ଆସିକି

ତ ଆ ସବୁ ଫ୍ରେସ୍ ଜିନିଷ ତ ଆପଣ ଯେଉଁ ଦେବେ ଆପଣ ସବୁ ଜିନିଷ ବନେଇକି ମାନେ ଆପଣଙ୍କ ଜିନିଷ ଦେବେନା ଆମେ ସବୁ ଜିନିଷ ନେଇକି ଯିବାକୁ ପଡ଼ିବ ବନେଇକି ଆଣିବା ପାଇଁ ଯେଉଁ ଆପଣ ବନେଇକି ଦେବେ ଆମକୁ ନା ଆପଣ ଗୋଟି ଗୋଟିକି ପାର୍ସଲ୍ ବନେଇବେ ସବୁ ସିଙ୍ଗଲ୍ ସିଙ୍ଗଲ୍ ପାର୍ସଲ୍ ସବୁ ବନେଇଦେବେ ହଉ ଠିକ୍ ଅଛି ଆପଣ ଆସି ବନେଇବେ ହଁ ଠିକ୍ ଅଛି ଆପଣ ଆସି ବନେଇ ଦେବେ ଆଉ ହଉ ଠିକ୍ ଅଛି ଆଉ ଆମର ସବୁ ତ ବଜେଟ୍ ଟିକିଏ କମ୍ କରିବେ ଆମର ଯିବ ବହୁତ ପ୍ଳେଟ୍ ନା ତ ଆମର ଏବେ ଦିନେ ନାହିଁ ଏମିତି ତିନ୍ ଦିନ୍ ଚାରିଦିନ୍ ଏମିତି ରେଗୁଲାର୍ ଯିବ ସବୁ ହଁ ଆଉ ବା ହଁ ଆଉ ଆମର ତରକାରୀ ସେବୁରି ଏକ ଦୁଇ ତିନ୍ ତିନ୍ ଦିନ୍ ଦରକାର ସେ ତିନ୍ ଦିନ୍ ଆପଣଙ୍କୁ ଆମର ପ୍ରତିଦିନ ଦୁଇଶହ ପ୍ଲେଟ୍ ନେଖା ଦରକାର ତ ଟାଇମ୍ ଦହିବରାର ଯେମିତି ସକାଳୁ ଖାଇବା କଥା ଆପଣ ସେଇଆ ସାଢ଼େ ଆଠଟା ନଅଟା ଭିତରେ ଆଣି ଦେବେ ତ ଆପଣ ଯାହା ବଜେଟ୍ ଅଧିକା ନେବେ ତ ଆପଣ ଏଇଠି ଘରେ ଦେଇକି ସମସ୍ତଙ୍କୁ ବନେଇକି ଦେଇ ଦେଇ ଦେଇ ଯିବେ ଗୋଟେ ଗୋଟେକି ଆଉ ଭଲ୍ ସେ ପ୍ୟାକିଂ କରିକି ଆଣିବେ ଆଉ ଯେମିତି ଟେଷ୍ଟ୍ ଲାଗିବ ଆଉ ହଁ କ୍ୱାଣ୍ଟିଟି ଟିକିଏ ଅଧିକ ଦେଇ ଦେବେ ଆଉ ହଁ ସବୁ ଏକ୍ସଟ୍ରା ଏକ୍ସଟ୍ରା ଦେବେ ବରା ଏକ୍ସଟ୍ରା ଦେବେ ଆଳୁଦମ୍ ଏକ୍ସଟ୍ରା ଦହି ଏକ୍ସଟ୍ରା ସବୁ ଏକ୍ସଟ୍ରା ଦେବେ ହଉ ହଉ ହଉ ଠିକ୍ ଅଛି